ହଁ କିଏ କହୁଥିଲେ ହଁ ହଁ ନମସ୍କାର କଣ କେଉଁ ଉପରେ ଆପଣ ଖୋଜୁଛନ୍ତି କଣ ନେବେ ଆପଣ ବେଡ଼୍ ଉପରେ କେଉଁ କେଉଁ ଆପଣ ହଁ ବେଡ଼୍ ଅଛି ଡ୍ରେସିଙ୍ଗ୍ ମିରର୍ ଅଛି ଆଲମିରା ଅଛି ସୋଫା ସେଟ୍ ଅଛି ଡାଇନିଙ୍ଗ୍ ସେଟ୍ ଅଛି ଆଉ ପୁରା ସେଟ୍ ନେବେ ନା ହଁ ଶାଗୁଆନ ଶାଗୁଆନ କାଠରେ ପୁରା ସେଟ୍ ଆପଣ ନେଲେ ଆପଣଙ୍କୁ ଦେଢ଼ ଲକ୍ଷ ପ୍ଲସ୍ ପଡ଼ିଯିବ ଆଉ ଆକାଶିଆ ପଟାରେ ନେଲେ ଅ ଅଶୀ ହଜାର ନବେ ହଜାର ସମଥିଙ୍ଗ ପଡ଼ିବ ଆପଣଙ୍କୁ ହଁ ଆପଣ ଷ୍ଟାଇଲ୍ ଆଉ ଡିଜାଇନ୍ ଆଉ ପଟା ବେସ୍ ଦେଖିକି ଆମେ କହିବୁ ଆପଣ କେଉଁଠୁ ଉପରେ ନେବେ ଆଉ କଣ ନେବେ ତ ଆପଣଙ୍କର କଣ ହଁ ସନ୍ଧ୍ୟା ସକାଳ ଦଶଟାରୁ ସନ୍ଧ୍ୟା ନଅଟା ଯାଏଁ ଆପଣ ଆସିଲେ ଆମର ଦୋକାନ ରହୁଛି ଖୋଲା ରହୁଛି ଆପଣ ଅର୍ଡ଼ର ମଧ୍ୟ ଦେଇକି ନେଇପାରିବେ ଆମ ଦୋକାନଟା ରଣପୁର ମାର୍କେଟରେ ମଣିନାଗ ଗଲା ଆସିକି ଜଗନ୍ନାଥ ମନ୍ଦିର ସାଇଡ଼୍ରେ ଏହି ଏହି ନମ୍ବରରେ ଆପଣ କଣ୍ଟାକ୍ଟ କରିବେ ଆପଣ ଆସିବେ କଣ୍ଟାକ୍ଟ କରିକି ନାହିଁ ନାହିଁ ନାହିଁ ଆପଣ ଦେଖିକି ନେବେ ଦେଖିକି ଆପଣ ନେବେ ଆପଣଙ୍କର ଅର୍ଡ଼ର ଦେଲେ ମଧ୍ୟ ଆମେ ଆପଣଙ୍କ ଅର୍ଡ଼ର ଅନୁସାରେ ଆମେ ଶାଗୁଆନ ହେଉ ଯେ କୌଣସି କାଠରେ ଆପଣ କହିବେ ଆମେ ସେହି ଅନୁସାରେ କରିବୁ ଗ୍ୟାରେଣ୍ଟି ମଧ୍ୟ ଆମର ଅଛି ଗ୍ୟାରେଣ୍ଟି ୱାରେଣ୍ଟି ଓ ଖରାପ ହେଲେ ମଧ୍ୟ ଆପଣ ଆସିକି ଆମ ସପ୍ରେ ଆସିକି ଏକ୍ସଚେଞ୍ଜ କରିକି ଆଉ ନୂଆ ନୂଆ ଜିନିଷ ନେଇପାରିବେ ପଇସା ଟେନ୍ ପରସେଣ୍ଟ କାଟିକି ଆମେ ଆପଣଙ୍କୁ ଦେବୁ ଜିନିଷ ମଧ୍ୟ ଆପଣ କହିଲେ ନେଇପାରିବେ ଏହିଠୁ ହଁ ଆମେ କାମ କରାଉଛୁ ଦଶ ପନ୍ଦର ଜଣ ରଖିକି ବାକି ମୁଁ ଅଛି ସପ୍ରେ ଓନର୍ ମୁଁ ଅଛି ଆଉ ଲୋକ ମଧ୍ୟ ରଖିଛୁ କରାଇବା ପାଇଁ କାମ ଆପଣ ଆସନ୍ତୁ କେବେ ଆସିକି ଦେଖିକି ଯାଆନ୍ତୁ କେମିତି କଣ ଜିନିଷ ଅଛି କଣ ମ୍ୟାଟେରିଆଲ୍ କଣ ଅଛି ସବୁ ଆଉ ସାଇଜ୍ ସବୁ ଡିଜାଇନ୍ ଦେଖିକି ଯାଆନ୍ତୁ ଏକ୍ସଟ୍ରା ଏକ୍ସଟ୍ରା ବି ଆପଣମାନେ ନେଇପାରିବେ ପୁରା ସେଟ୍ ବି ଆପଣ ନେଇପାରିବେ ହଁ ହଁ ହଁ ଛୋଟ ଟେବଲ୍ ଅଛି ତା ସହିତ ଏକ୍ସଟ୍ରା ଏକ୍ସଟ୍ରା ଟେବଲ୍ ଚେୟାର୍ ଅଛି ଜଏଣ୍ଟ ହେଇକି ଟେବଲ୍ ଚେୟାର୍ ସେଟ୍ ମଧ୍ୟ ଅଛି ଚାରି ହଜାର ପାଞ୍ଚ ହଜାର ସମଥିଙ୍ଗ ଆସିବ ଶାଗୁଆନ ହେଲେ ଚାରି ପାଞ୍ଚ ହଜାର ଆସିବ ଆଉ ପଟାସିଆ କିମ୍ବା ଅଲଗା ଯାହା ପଟା ଆସିଲେ ସେଇଟା ତିନି ହଜାର ସାଢ଼େ ତିନି ହଜାର ଭିତରେ ଆସିବ ଆଉ ହଁ ହେଉ ହଁ ହଁ ନିଶ୍ଚୟ ନିଶ୍ଚୟ ଏହି ନମ୍ବରରେ କଲ୍ କରିବେ ଆସିବେ ହଁ ହଁ ହଁ ହୁଁ ନମସ୍କାର